କ'ଣ କୁହନ୍ତୁ ହଁ ତୁମେ ଆସନ୍ତୁ ଦଶଟାରୁ ଦୁଇଟା ଯାଏଁ ଖୋଲା ଥାଉଚି ତୁମେ ଆସନ୍ତୁ ଟାଇମ୍ ଦେଖିକିରି ହଁ ହେବ ନାହିଁ ଆମର ଏଇଠି ଅପରେସନ ଥିଏଟର ସବୁ ଆଭେଲେବୁଲ ଅଛି ଆଉ କର୍ମଚାରୀ ବହୁତ ବଢ଼ିଆ ଅଛନ୍ତି ସଫା ସୁତୁରା ସବୁ ଅଛି ଆଉ ମେଡ଼ିସିନ ବି ଏଭେଲେବୁଲ ଅଛି ଆପଣ ଆସିପାରିବେ ବହୁତ ବଢ଼ିଆ ଏଇଠି ମେଡ଼ିକାଲରେ ହଁ ହଁ ରିହାତି ହେଇ ଥାଉଛି ଏବେ ସରକାର କରିଛନ୍ତି ନା ଗମେଣ୍ଟ ମାନଙ୍କୁ ଲାଗୁ କରିଛନ୍ତି ରିହାତି ହେଇଥାଉଛି ତୁମେ ଆସ ଧରିକି ଆସ ଆସନ୍ତୁ ମୁଁ ଥିବି ଆପଣ ଆସ ଯେତେଟା ବେଳେ ଆସିବେ ଦୁଇ ଘ ଦଶଟାରୁ ଦୁଇଟା ଯାଏଁ ଆସନ୍ତୁ ମୁଁ ଥିବି ହଁ ହେଇଯିବ ଏ ହେଇ ହେଇଯିବ ଆପଣ ଧରିକି ଆସନ୍ତୁ ଏ ସେ ଚାଳିଶ ଲକ୍ଷ ସେମତି ଏ ଚାଳିଶ ଲକ୍ଷ ଡିସକାଉଣ୍ଟ ହେଇଥାଉଛି ବିଜୁ ଜନତା ବି ଏସ ଫ କାର୍ଡ଼ରେ ଆସନ୍ତୁ ଆପଣ ଆସନ୍ତୁ